ପ୍ରାୟ ବଗିଚା ତିଆରି କରିବାରେ ଆମ ଘରେ ସବୁଠୁ ମାନେ ବେଶୀ ମାନେ ବହୁତ ଭଲ ତିଆରି କରନ୍ତି ଆମ ବାପା ଆମ ବାପା ସେ ବହୁତ ମାନେ ତାଙ୍କ ହାତରେ ବହୁତ ଭଲ ଗଛ ହୁଏ ସେ ବହୁତ ବଗିଚା ବି ସୁନ୍ଦର ଭାବରେ ଯାହାବି ଲଗାଇ ଦିଅନ୍ତି ସେ ବି ଗଛ ମାନେ ଉଁ ଉତ୍ପନ୍ନ ହୁଏ ଆଉ ତାକୁ ଆମେ ବହୁତ ଆମେ ତାଙ୍କ ସହିତ ବି ମିଶିଥାଉ ଆମ ଘରେ ଆମ ଖାସ କରିକି ଆମ ବାପା ଆଉ ମୁଁ ଆମ ଦୁଇ ଜଣଙ୍କ ଛଡ଼ା ଆଉ ଘରେ କେହି ବି ଗଛର ଯତ୍ନ ନିଅନ୍ତିନି ଏମିତିକି ଆଉ କେହି ବି ନୁହଁ ଏମିତି ଆମ ବାପ ବାପା ଲଗାନ୍ତି କି ମୁଁ ସବୁବେଳେ ମୁଁ ତାଙ୍କ ସପୋର୍ଟ ଦିଏ ଆଉ ସମସ୍ତେ ରାଗିଥାନ୍ତି ସେଥିପାଇଁ ଆମ ଗଛ ପତ୍ର ଆମ ବାପା ଯେ ଯେକୌଣସି ଗଛଟେ ଲଗେଇଥିବେ ନା ତାଙ୍କ ହାତ ଏତେ ଏମିତି ଯେ ସେ ଗଛଟା ଯେ ମରିବାକୁ ଯାଉଥିଲେ ବି ସେ ସେମିତି ହେଲେ ସେ ଉତ୍ପନ୍ନ ହଉଛି ଆଉ ସେଥିପାଇଁ ଆମେ ସବୁବେଳେ ଆମ ଘରର ଗାଡ଼ିଆନ ହଉଛି ଆମ ବାପା ଆମ ବାପା ସବୁଥିରେ ଉଁ ଗଛପତ୍ର ଲଗାଇବା ପାଇଁ ଭଲ ପାଆନ୍ତି ଗୋଟେ ମାନେ ଘରର ଆଗ ମୁହଁଟା ସୁନ୍ଦର ଦେଖାଯିବ ଗୋଟେ ବଗିଚା ଭଳିଆ ତିଆରି କରନ୍ତି ସିଏ ସ ସିଏ ବି ଗଛର ଯତ୍ନ ବି ନେଇଥାନ୍ତି ଗଛର ଟିକେ ହେଳା ହେଲେ ସେ ଆମକୁ ପାଟି କରିଥାନ୍ତି ସବୁବେଳେ ଗଛ ଲଗଉଛ ଇଏ କରୁଛ ପାଣି ଦଉନ ତମ ଜୀବନଟା ଯେମିତି ଗଛର ଜୀବନ ଟା ସେମିତି ତମେ କ'ଣ ତମେ ଯେମିତି ଖାଦ୍ଯ ଖାଉଛ ଗଛ ବି ସେମିତି ଖାଦ୍ଯ ଖାଇବା ଦରକାର ଗଛ କ'ଣ ଅ ସ ଗଛର ଯାହା ଦରକାର ଅଛି ଶୁଣ ମାନେ ତାର ମାନେ ସାର କି ଖତ କି ପାଣି ତାର ଯେକୌଣସି ଜିନିଷ ଟା ଦରକାର କି ତାର ମାନେ ଯେ ସେବା ଯେମିତି ଗୋଟେ ମଣିଷର ସେବା ଶୁଶ୍ରୂଷା କରାହଉଛି ଗୋଟେ ଗଛର ଯେମିତି ସେବା ଶୁଶ୍ରୂଷା କରିବା ଦରକାର ନା ନାହିଁ ସେମତି ଆମ ବାପା ସବୁବେଳେ ଗଛର ଯତ୍ନ ନେଇଥାନ୍ତି ତାଙ୍କୁ ବି ବହୁତ କଷ୍ଟ ହୋଇଥିବାରୁ ସେ ସବୁବେଳେ ଆମକୁ ପାଟି କରିଥାନ୍ତି ସେ ସବୁବେଳେ ବଗିଚା ତିଆରି କରିବା ପାଇଁ ଆଉ ଗଛ ଲଗାଇବା ପାଇଁ ବହୁତ ଆଗ୍ରହ ଓ ଉତ୍ସାହିତ ହୋଇଥାନ୍ତି ସେଥିପାଇଁ ସବୁବେଳେ ସେ ଆମ ଉପରେ ପାଟି କରିଥାନ୍ତି କାହିଁକି ଗଛର ଯତ୍ନ ନେଲନି କାହିଁକି ଗଛର ମାନେ ହେଳା କରୁଛ ମାନେ ସବୁବେଳେ ସେ ପାଟି କରୁଥାନ୍ତି କିନ୍ତୁ ସେ ଜିନିଷ ଟା ସବୁବେଳେ ସେ ନିଜେ ବି ଯତ୍ନ ନେଇଯାଇଥାନ୍ତି କାରଣ ସେ ମାନେ ସେ ନିଜେ ଯତ୍ନ ନବା ସେଟା ଆମକୁ ପାଟି କରିଥାନ୍ତି ମାନେ ଆମ ମୋ ମୋ ସହିତ ତମେ ବି ମିଶିକି ଗଛର ଯତ୍ନ ନିଅ ଗଛର ଯତ୍ନ କ'ଣ ଦରକାର କ'ଣ କେମିତି ସବୁ ଜାଣିବ ଶିଖିବ କେମିତି ସେଥିପାଇଁ ସେ ସବୁବେଳେ ଆମ ବାପା ହଉଛନ୍ତି ଆମ ଘରର ଗାଡ଼ିୟନ ଯେ ସେ ଗଛର ସବୁବେଳେ ବଗିଚା ଓ ସବୁବେଳେ ଗଛପତ୍ର ଲଗାଇବା ପାଇଁ ବି ଯତ୍ନ ବି ନେଇଥାନ୍ତି ଗଛପତ୍ର ଲଗାଇବା ପାଇଁ ବି ବହୁତ ଭଲ ପାଆନ୍ତି ସେଥିପାଇଁ ଆମେ ସମସ୍ତେ ତାଙ୍କ ସପୋର୍ଟରେ ହିଁ ଥାଉ